ହ୍ୟାଲୋ ହଁ କୁହନ୍ତୁ ଆପଣ କୁହନ୍ତୁ ଆଜ୍ଞା ଆଜ୍ଞା ଆଜ୍ଞା ମୋର ମଟନ୍ ରହିବ ଚିକେନ୍ ରହିବ ଚିଙ୍ଗୁଡ଼ି ଭଲ ଭଲ ଆଇଟମ୍ ରହିବ ଆମର ବାହାଘର ଭୋଜି ପାଇଁ ମୋର ଭଲ ଭଲ ଆଇଟମ୍ ସବୁ ରହିବ ପନିର ଚିଲ୍ଲୀ ପନିର ମଞ୍ଚୁରିଆନ୍ ଶହେ ଶହେ ଜଣ ଯିବେ ଆଜ୍ଞା ଆପଣଙ୍କ ଖାଇବା ଭଲ ତ ଜାଣିଛି ସେଥିପାଇଁ ତ କଲ୍ କଲି ଆପଣଙ୍କ ପାଖକୁ

ଆଜ୍ଞା ନାହିଁ ବିଶ୍ୱାସ ଅଛି ତ କଲ କଲି ବିଶ୍ୱାସ ଅଛି ମଟନ୍ ଦଶ କେ ଜି ରଖିବେ ଚିକେନ୍ ଦଶ କେ ଜି ପନ୍ଦର ରଖନ୍ତୁ ଆଜ୍ଞା ଆଜ୍ଞା ଆଠ କେ ଜି ଆଉ ମଞ୍ଚୁରିଆନ୍ କରିଛନ୍ତି

ଆଉ ଜିରୋ ଜିରା ରାଇସ୍ ହୋଇପାରିବ ଜିରା ରାଇସ୍ ଜିରା ରାଇସ୍ ହୋଇପାରିବ ମ୍ୟାଡ଼ାମ୍ ମୋର ମଟନ୍ ଦରକାର ଚିକେନ୍ ଦରକାର ଚିଙ୍ଗୁଡ଼ି ଦରକାର ଚି଼ଲ୍ଲୀ କୋବି ଯେଉଁ ଚି଼ଲ୍ଲୀ ପନିର ସେଇଟା ଦରକାର ଆଉ ବିରିୟାନୀ ଦରକାର ମଞ୍ଚୁରିଆନ୍ ଦରକାର ଭଲ କ୍ୟାଲିଟିର ମୋର ଲୋକ ଖାଇବା ଜରୁରୀ ଆଜ୍ଞା ଆଜ୍ଞା